ଆପଣ କଣ ପରିବା ଚାଷ କରିଛନ୍ତି କି କ'ଣ କ'ଣ ପରିବା ଚାଷ କରୁଛନ୍ତି ଆଉ କୋବି କ'ଣ କେତେ ରେଟ୍ ଆସୁଛି ଆଉ ଜହ୍ନି ଆଉ ସବୁ ପରିବାପତ୍ର ଲଗେଇଛନ୍ତି ଆଉ ଛୋଟ ଆକାରରେ ନା ବଡ଼ ଆକାରରେ ଲଗେଇଛନ୍ତି

ଆମପାଇଁ ଟିକିଏ ରେଟ୍ ଫେଟ୍ କ'ଣ କମେଇବେ ନା ଆଉ ମକା ମକା କେଜି କେତେ ଆଉ କ'ଣ କ'ଣ ଚାଷ କରିଛନ୍ତି ଆମର ମାନେ ଡେଲି ଆଣିବାର ଅଛି ପରିବାପତ୍ର କ'ଣ କେମିତି ରେଟ୍ ହଉ ମୁଁ ଡେଲି ଆଣିବି ମୋତେ ଟିକିଏ କମ୍ ରେଟ୍ ରେ ଦେବ